ହଁ କୁହନ୍ତୁ ହଉ କେଉଁ ମୋବାଇଲ୍ ଦରକାର ଥିଲା କି ମୋ ଦୋକାନରେ ତ ବିଭିନ୍ନ ପ୍ରକାରର ମୋବାଇଲ୍ ମିଳୁଛି ଭିବୋ ଓପୋ ସାମସଙ୍ଗ୍ ନୋକିଆ ସବୁ ପ୍ରକାରର ମୋବାଇଲ୍ ମିଳୁଛି ଆପଣଙ୍କର କେଉଁ ମୋବାଇଲ୍ ଦରକାର ଆଉ ସେଇଟା ବେଶୀ ନାଇଁ ଦୁଇହଜାର ଭିତରେ ହୋଇଯିବ ଆପଣ କଣ ଫାଇନାନ୍ସରେ ନେବେକି ମୋବାଇଲ୍ କ୍ୟାସ୍ରେ ନେବେ କ୍ୟାସ୍ରେ ନେଲେ ଆପଣଙ୍କୁ ଦୁଇହଜାର ପଡ଼ିବ ମୋର ଦୋକାନ ତ ସକାଳ ଆଠଟାରୁ ଘଣ୍ଟେ ଆଉ ଦିଟାରୁ ପାଞ୍ଚଟା ଯାଏ ଖୋଲା ରହୁଛି

ମୋ ଦୋକାନରେ ତ ବିଭିନ୍ନ ପ୍ରକାରର ମୋବାଇଲ୍ ମିଳୁଛି ଆପଣ ଯଦି ଦେଖିବାପାଇଁ ଆସିବେ ବୋଲି ତାହେଲେ ଆସିକି ଦେଖିଯିବେ ଆହୁରି ଭଲ ଭଲ ମୋବାଇଲ୍ ଅଛି ଆପଣ ପସନ୍ଦ କରିକି ନେଇପାରିବେ ଆପଣ ଫାର୍ଷ୍ଟ୍ ଆସିକି ଦେଖନ୍ତୁ କଣ କଣ ମୋବାଇଲ୍ ଅଛି ମୋ ଦୋକାନରେ ଆପଙ୍କର କଣ ପସନ୍ଦ ହେଉଛି ସେଇଟା ନେବେ ହେଲା ଆହୁରି ବହୁତ ପ୍ରକାରର ଜିନିଷ ଜିନିଷ ଅଛି ମୋ ମୋବାଇଲ୍ ଦୋକାନରେ ଆପଣ ଆସିକି ଫାର୍ଷ୍ଟ୍ ଦେଖନ୍ତୁ କଣ ପସନ୍ଦ ହେଉଛି ଆପଣଙ୍କର ତାପରେ ନେବେ ଆପଣଙ୍କର ଆପଣଙ୍କର ଆପଣଙ୍କର ନୋକିଆ ମୋବାଇଲ୍ ଦରକାର କି କଣପାଇଁ ଏତେ ବଡ଼ ବଡ଼ ଫୋନ୍ ଅଛି ସେଇଟା ନେଉନାହାଁନ୍ତି ପଇସା ନାହିଁତ କଣହେଲା ଆପଣ ଫାଇନାନ୍ସରେ ନିଅନ୍ତୁ ଆମେମାନେ ଫାଇନାନ୍ସରେ ବି ଫୋନ୍ ଦେଉଛୁ ଆପଣ ଫାଷ୍ଟ୍ରେ ନେଲାବେଳେ ଡିପୋଜିଟ୍ କରିବେ ଆପଣ ଇ ଏମ୍ ଆଇ ପାଇଁ ପାନ୍ କାର୍ଡ଼ ଆଧାର କାର୍ଡ଼ ନେଇକି ଆସିବେ ତାପରେ ଆପଣ ଚାହିଁଲେ ସେଇଠି ଫାଇନାନ୍ସ କରିପାରିବେ ଫାଷ୍ଟ୍ରେ ଡିପୋଜିଟ୍ କରିବେ କେତେ ଟଙ୍କା ତାପରେ ମାସକୁ ମାସକୁ ଆମେ କିସ୍ତିରେ ନେବୁ ପଇସା ଆପଣ ଚାହିଁଲେ ଫାଇନାନ୍ସରେ ବି ନେଇପାରିବେ ବଡ଼ ଫୋନ୍ ଆମର ଭିବୋ ଅଛି ଓପୋ ଅଛି ସାମସଙ୍ଗ୍ ଅଛି ହଉ ହଉ ଠିକ୍ ଅଛି ଯେ ଆପଣ ଆସିକି ଫାର୍ଷ୍ଟ୍ ଦେଖନ୍ତୁ ଫୋନ୍ ଯାକ ଦେଖନ୍ତୁ ଆପଣଙ୍କର ପସନ୍ଦ ହେଲେ ତାପରେ ଆପଣ ନେବେ ଆପଣ ଫାର୍ଷ୍ଟ୍ ଆସି ଚେକ୍ କରନ୍ତୁ ବହୁତ ପ୍ରକାର ମୋବାଇଲ୍ ଅଛି ଆପଣଙ୍କୁ ପସନ୍ଦ ହି ହେବ ଆପଣ ଚାହିଁଲେ ଭଲ ଫୋନ୍ ନେଇପାରିବେ ବହୁତ ଭଲ ଭଲ ଫୋନ୍ ଅଛି ହଁ ହଉ ଆପଣ

ଆପଣଙ୍କ ମୋର ଫୋନ୍ କି ମୋର ଫୋନ୍ ତ ଅଛି ଓପୋ ଆପଣ ଯଦି ଚାହିଁ ଆପଣ ଯଦି ଚାହୁଁଛନ୍ତି ବୋଲେ ଆପଣ ଆସିକି ହଁ ହଁ ସେଥିପାଇଁ ତ କହୁଛି ଯେ ଆପଣ ଆସନ୍ତୁ ଫାର୍ଷ୍ଟ୍ ଦେଖନ୍ତୁ ମୋ ଦୋକାନରେ ବହୁତ ଭଲ ଭଲ ଫୋନ୍ ଅଛି ଆପଣ ଫାର୍ଷ୍ଟ୍ ଦେଖନ୍ତୁ ପସନ୍ଦ କରନ୍ତୁ ଆପଣଙ୍କୁ ଯଦି ପସନ୍ଦ ହେବ ବୋଲି ଭଲ ଫୋନ୍ ବି ନେଇପାରିବେ ଓପୋ ଅଛି ଭିବୋ ଅଛି ସାମସଙ୍ଗ୍ ଅଛି ବହୁତ ସୁନ୍ଦର କମ୍ପାନୀ କମ୍ପାନୀ ମୋବାଇଲ୍ ଅଛି ଆପଣ ଆସିକି ପସନ୍ଦ କରନ୍ତୁ ତାପରେ ଦେଖନ୍ତୁ ନେଇପାରିବେ ଆପଣଙ୍କ ପାଖରେ ଯଦି ପଇସା ବି କମ୍ ଅଛି ବୋଲେ ଆପଣ ଫାଇନାନ୍ସରେ ନେଇପାରିବେ ଆମେ ଇ ଏମ୍ ଆଇ ପାଇଁ ଆପଣଙ୍କର ଆଧାର କାର୍ଡ଼ ପାନ୍ କାର୍ଡ଼ ନେବୁ ଆପଣ ଫାର୍ଷ୍ଟ୍ ପାଞ୍ଚହଜାର ଡିପୋଜିଟ୍ କରିବେ ତାପରେ ଆପଣ କିସ୍ତି କିସ୍ତିରେ ପଇସା ଦେଇପାରିବେ ହଁ ହଁ ଓାନ୍ପ୍ଳସ୍ ବି ଅଛି କମ୍ ଦାମ୍ରେ ମିଳିବ ଆପଣଙ୍କୁ ଆପଣ ଫାଇନାନ୍ସରେ ଯଦି ନେବେବୋଲି ଟିକେ ବେଶୀ ପଡ଼ିବ ମାସକୁ ମାସକୁ ଆପଣ କିସ୍ତିରେ ବାନ୍ଧିପରିବେ ପଇସା ଆପଣ ଆରାମରେ ନେଇପାରିବେ ଫୋନ୍ ଆପଣଙ୍କୁ ଓାନ୍ପ୍ଳସ୍ ଦରକାର ବୋଲି ଓାନ୍ପ୍ଳସ୍ ବି ଅଛି ଫାର୍ଷ୍ଟ୍ ଆପଣଙ୍କୁ ଓାନ୍ପ୍ଳସ୍ ମିଳିବ ବୋଲେ ଫାର୍ଷ୍ଟ୍ ପାଞ୍ଚହଜାର ବାନ୍ଧିବେ ତାପରେ ମାସକୁ ମାସ ତିନିହଜାର ବାନ୍ଧିବେ ଆପଣ କାଲି ଆସିବେ କି ଆପଣ କାଲି ଆସିକି ଦେଖନ୍ତୁ ଘଣ୍ଟେ ଆଗରେ ଆସିବେ ହଉ ରଖ